ହଁ ମୋର ଖାଦ୍ୟ ସମ୍ବନ୍ଧୀୟ ପରମ୍ପରା ଅଛି ଏଇ ମୋର ସବୁଠୁ ପସନ୍ଦିଦାର ଖାଦ୍ୟ ହେଉଛି ଚିକେନ୍ ଓ ଏଇ ଚିକେନ୍ଟା ମାନେ ଯେଉଁ ତରକାରୀ ବି ରୋଷେଇ ହେଲେ ଆମ ଘରେ ମାନେ କୌଣସି ଏକ ଧରଣର ତରକାରୀ ଯେଉଁଥିରେ କି ଚିକେନ୍ରେ ଯେଉଁ ସବୁ ସାମଗ୍ରୀ ପଡ଼ି ଥାଏ ସେଇଟା କିଛି ଟା ପଡ଼ିଥିଲେ ମୁଁ ଖାଦ୍ୟ ଖାଇବା ସମୟରେ ଏହି ଚିକେନ୍ର କଥା ମତେ ଖାଲି ବାରମ୍ବାର ମନେ ପଡ଼େ କାରଣକି ଏହି ଖାଦ୍ୟଟା ଅଧିକ ସୁସ୍ୱାଦୁ ହେଇଥାଏ ବହୁତ ଲୋକଙ୍କର ପସନ୍ଦ ମଧ୍ୟ ହେଇଥାଏ ଏହି ଖାଦ୍ୟ ରେ ଯେମିତି ଚିକେନ୍ ଖାଦ୍ୟରେ ରେସିପି ହେଉଛି ଏଇଠି ମାଂସ ଦରକାର ଥିବ ଆପଣଙ୍କୁ ମାନେ ଚିକେନ୍ର ଲୁଣ ହଳଦୀ ତେଲ ପିଆଜ ରସୁଣ ଏଇସବୁ ପ୍ରକାର ଅଦା ସବୁ ମସଲାମାନ ବ୍ୟବହାର ହେଇଥାଏ ଗରମ ମସଲା ଏଇସବୁ ପ୍ରକାର ସାମଗ୍ରୀ ଚିକେନ୍ରେ ପଡ଼ିିଥାଏ ଚିକେନ୍କୁ ଆମେ ବହୁତ ପ୍ରକାର ରୋଷେଇ କରି ଖାଇପାରିବା ସେଇ ଏଇ ଚିକେନ୍ଟା ହେଉଛି ଆମେ ଚିକେନ୍କୁ ବହୁତ ପ୍ରକାର ରୋଷେଇ କରିପାରିବା ଯେମିତିକି ଆମେ ବିରିୟାନୀ ରୋଷେଇ କରିପାରିବା ପିଜ୍ଜାରେ ଦେଇପାରିବା ରୋଲ୍ ଖାଇପାରିବା ଚାଓମିନ୍ରେ ଦେଇପାରିବା ଏହିସବୁ ପ୍ରକାରେ ଆମେ ଆକୁ ରୋଷେଇ କରି ଖାଇପାରିବା ଆଉ ଏହା ଖାଇବାକୁ ବହୁତ ସୁସ୍ୱାଦୁ ଲାଗିଥାଏ ଏଇ ଖାଦ୍ୟଟା ଆମେ ଭାତ ରୁଟି ସବୁ ମାନେ ଏତେ ପ୍ରକାର ଜିନିଷ ସହିତ ଆମେ ଖାଇ ଥାଉ ଏହାକୁ ଲୋକମାନେ ଅଧିକ ପସନ୍ଦ କରୁଥାନ୍ତି